କିଏ କହୁଥିଲେ କି ହଁ କୁହନ୍ତୁ ଆମର ଶୁକ୍ରବାର ଶନିବାରରେ ମେଡ଼ିକାଲ୍ ଖୋଲା ହେଉଛି ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ସକାଳ ନଅଟାରୁ ସନ୍ଧ୍ୟା ଛଅଟା ଯାଏ ଖୋଲା ଯାଉଛି ଆପଣ ଆସିକି ଚିକିତ୍ସା କରିପାରିବେ ଶୁକ୍ରବାରରେ ଶନିବାରରେ କ'ଣ ହେଇଛି କି ଆପଣଙ୍କୁ ଆପଣଙ୍କୁ କ'ଣ ଆଚ୍ଛା ଆଚ୍ଛା ଆପଣ ବ୍ଲଡ଼୍ ଟେଷ୍ଟ୍ କଲେଣି ଆଚ୍ଛା କ'ଣ ମେଡ଼ିସିନ୍ ଆଣିକି ଖାଇଥିଲେ ହଁ ହଁ ହଁ ଆଚ୍ଛା ଆପଣ ଶୁକ୍ରବାରରେ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଶୁକ୍ରବାରରେ ହେଉ କିମ୍ବା ଶନିବାରରେ ହେଉ ଆସନ୍ତୁ ଆସିଲେ ଦେଖିଦବା ଆଚ୍ଛା ହଁ ହଁ ଆପଣ ନେଇକି ଆସନ୍ତୁ ଆମର ଏଇଠି ସବୁପ୍ରକାରର ସୁବିଧା ଅଛି ରହିବା ପାଇଁ ବି ସୁବିଧା ଅଛି ଆମ ମେଡ଼ିକାଲ୍ରେ ସବୁପ୍ରକାର ସୁବିଧା ଅଛି ମୁଁ ଭଞ୍ଜନଗରର ଏଲ୍ ଆଇ ସି କଲୋନୀ ପାଖରେ ରହୁଛି ଆପଣ ପ୍ରଥମେ ଆସିବେ ଲେଫ୍ଟ ସାଇଡ଼୍ ଏଲ୍ ଆଇ ସି କଲୋନୀଟା ଅଛି ହେଲା ସେଇ ଗଳିରେ ତିନିଟା ମାନେ ବଡ଼ ବଡ଼ ତିନିଟା ବିଲଡ଼ିଙ୍ଗ୍ ଅଛି ହେଲା ସେ ତିନିଟା ବିଲଡ଼ିଙ୍ଗ୍ରେ ଚାରି ନମ୍ବର୍ ବିଲଡ଼ିଙ୍ଗ୍ରେ ମୁଁ ରହୁଛି ଆପଣ ସେଇଠିକି ଆସିବେ ମୋର ବୋର୍ଡ଼ରେ ବି ଲେଖାହେଇଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏବେ ବର୍ତ୍ତମାନ ପାଞ୍ଚଜଣ ଅଛନ୍ତି ଆଉ ପାଞ୍ଚଜଣ ଦେଖାଇକି ପଳାଇଲେଣି ଆମର ଏଇଠି ସବୁବେଳେ ଗହଳି ଥାଉଛି ଆପଣ ଆପଣଙ୍କ ଟାଇମ୍ କାଢ଼ିକି ଆସନ୍ତୁ ଏଇଠି ଆମର ସବୁପ୍ରକାର ସୁବିଧା ଅଛି ହଁ ହଁ ଟିକେଟ୍ କର ଆଜ୍ଞା ଆଜ୍ଞା ଆସିକି ଟିକେଟ୍ କରିଦେବେ ପ୍ରଥମେ ତଳେ ତା'ପରେ ଯାଇକି ଉପରେ ଫ୍ଲୋର୍କୁ ଆସିବେ ମାତ୍ର ଶହେଟଙ୍କା ନେଉଛନ୍ତି ଟିକେଟ୍ କରିବା ପାଇଁ ଆପଣ ଆସନ୍ତୁ ହଉ ରଖୁଛି ଆଉ କିଛି ହଁ ସବୁ ସୁବିଧା ଅଛି

ହଁ ଆସନ୍ତୁ ଆଉ ଯଦି କିଛି ଅସୁବିଧା ହେବ ଫୋନ୍ କରିବେ ରଖୁଛି